ଗ୍ରାମୀଣ ଲୋକଙ୍କ ଜୀବନରେ ଖେଳ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେମାନଙ୍କ ମଧ୍ୟରେ ଭାଇଚାରା ଏବଂ ଭାତୃଭାବ ସୃଷ୍ଟି ହୋଇଥାଏ ଏବଂ ସମସ୍ତେ ଏକଜୁଟ୍ ହୋଇ ରହିବାର ଗୋଟିଏ ପରମ୍ପରା ସୃଷ୍ଟି ହୋଇଥାଏ ଲୋକମାନଙ୍କ ମଧ୍ୟରେ ଭଲପାଇବା ବଢ଼ିଥାଏ